ଆଡ଼୍ଭାଟାଇଜ୍ଥି ଦେଖିଥିଲି ଲାଇଫ୍ବଏ ସାବୁନ୍ ସଫା ସୁନ୍ଦର୍ ଟୀକାଓ ବଲି କହେଲେ କୀଟାଣୁ ବି ମର୍ବା ବଲି କହେଲେ ସେ ଅନୁସାରୁ ମୁଇଁ ବି ଲାଇଫ୍ବଏ ସାବୁନ୍ ବ୍ୟବହାର କର୍ବାର୍କେ ଚାହେନି ମାର୍କେଟ୍ନୁ ଘିନି ଆନ୍ଲି ଶସ୍ତା ବି ହେଲା ସୁବିଧା ବି ହେଲା ଆନ୍ଲି ବ୍ୟବହାର କଲି ୟୁଜ୍ ବ୍ୟବହାର୍ କରୁ କଲି ବଢ଼ିଆ ବାହାର୍ଲା ପାଏନ୍ ବି ହେଲା ସଫା ବି ଲାଗେ ସାବୁନ୍ ନୁ ଯେନ୍ତା କହିଛେ ସେନ୍ତା ବାହାରିଲା ବି ହେଲେ ମୋର୍ ଦିହେ ସେଟା ସୁଟ୍ ନାଇଁ କଲା ସେଟା ମୁଇଁ ମାଖି ସାଇଲା ପରେ କିଛି ଦିନ୍ ଗଲା ତାର୍ ପଛେ ଫୁନ୍ସି ଫୁନ୍ସି ଦାନା ହେଇକିରି ବାହାରିଲା ବାହାରିଲା ଯେ ତାହେରୁ ମୁଇଁ ସାବୁନ୍ର ଗୁଣୁ ବାହାରୁଚେ କି କାଏଁତି ଗୁଣୁ ବାହାରୁଛେ ବୋଲିକରି ମୁଇଁ ଧ୍ୟାନ୍ ନେ ଦେଇ ହେତେ ଆରୁ ସେ ସାବୁନ୍କେ ବ୍ୟବହାର୍ କରିତେଲ୍ ଗଲି ବ୍ୟବହାର୍ କରିତେଲ୍ ଗଲି ବେଲେ ସେଟା ଆହୁରି ଟିକେ ବଢ଼ି ବଢ଼ିକିରି ହେଲା ଆଉ ବେଶିକି ସବୁଆଡ଼େ ସବୁ ଦିହେଯାକ ସମାନ୍ ହେଇଗଲା ବେଲେ ମୁଇଁ ସ୍କିନ୍ ଡାକ୍ଟର୍ ନିକେ ଗଲି ବେଲେ ଡକ୍ଟର୍ ପଚ୍ରାଲେ କାଣା ମାଖୁଚ ବଏଲେ ନାଇଁ ଆଜ୍ଞା ମୁଇଁ ଲାଇଫ୍ବଏ ସାବୁନ୍ ମାକୁଛେଁ ବଏଲି ବେଲେ ଡକ୍ଟର୍ ସେଟା ଆପଣ୍ଙ୍କୁ ଲାଇଫ୍ବଏ ସାବୁନ୍ ନାଇଁ ସୁଟ୍ କଲା ବଲିକିରି କହେଲେ ସେଦିନ ମୁଇଁ ଲାଇଫ୍ବଏ ସାବୁନ୍ ବନ୍ଦ୍ କରିଦେଲି ବ୍ୟବହାର୍ କର୍ବାର୍